ହଁ ମୁଁ ଦୈନନ୍ଦିନ ଆପଣେଇ ନିଏ ଆମର ପେପର ହେଉ ପେପର ବି ଦୈନନ୍ଦିନ ପଢ଼େ ଏବଂ ପୁସ୍ତକ ବି ପଢ଼େ ଇଲେକ୍ଟ୍ରୋନିକ ଜିନିଷ ଉପରେ ବି ମୋବାଇଲ ଦ୍ୱାରା ବି ମୁଁ ଅନଲାଇନରେ ଯଦି କିଛି ପଢ଼ିବାକୁ ଚେଷ୍ଟା କରେ ନୂଆ ନୂଆ କିଛି ନ ଜାଣିଥାଏ ତା ବିଷୟରେ ଜାଣିବା ଚେଷ୍ଟା କରେ ତାହା ମୁଁ ମୋବାଇଲ ଦ୍ୱାରା ହିଁ ପଢ଼େ କମ୍ପ୍ୟୁଟରର ବି ବ୍ୟବହାର ସେଥିରେ ହିଁ ହେଲା ଏବଂ ରେଡ଼ିଓ ରେଡ଼ିଓରେ ତ ବହୁତ ଭଲ ଭଲ ବାଣୀ ଦିଏ ତ ତାକୁ ବି ମୁଁ ଶୁଣେ ଦରକାର ସମୟରେ ଯାହାବି ଉପଲବ୍ଧ ମିଳେ ମୁଁ ସବୁ ଜିନିଷକୁ ବ୍ୟବହାର କରେ ସେ ଅଡ଼ିଓ ହେଉ କି ଭିଡ଼ିଓ ହେଉ କିମ୍ବା ପଠନ ଶୈଳୀ ହଉ ସମସ୍ତ ପ୍ରକାରର ବ୍ୟବହାର ମୁଁ କରେ